ହ୍ୟାଲୋ ହଁ ମୁଁ ବୁଝିଲି ଯେ ଗୋଟିଏ ଇନ୍ସୁରାନ୍ସ କରିବାର ଥିଲା ଇନ୍ସୁରାନ୍ସ କଣ କେମିତି ଅଛି

କଣ ସେଥିରେ କେମିତି କଣ ଅଛି

ହଁ ସେଥିରେ କଣ କେମିତି ଅଛି କେତେ ମାନେ ଇନ୍ସୁରାନ୍ସ କେମିତି କଲେ କଣ ହେବ

ମାନେ କେତେଟା ଡିପୋଜିଟ୍ କଲେ କେମତି କଣ କଲେ ହେବ

ତାପରେ ମାନେ ବର୍ଷକୁ ଦୁଇ ଲକ୍ଷ ମିଳିବ

ମାନେ ଟୋଟାଲ ଏତିକି ମିଳିବ ଆଉ କହୁଥିଲ ତ ଅଧିକ ମିଳିବ ବୋଲି ଦୁଇ ଲକ୍ଷ ୟେ କି

ସେଥିରୁ କଣ କେମିତି ବର୍ଷୁକୁ ବାର ଟଙ୍କା ମାନେ ବର୍ଷକୁ ସେଇଟା ବାର ଟଙ୍କା ଡିପୋଜିଟ୍ କରିବ ଆ ସେଇଟା ଆଉ ହେଇଗଲା ସେଟା କେତେ କେମତି ମିଳିବ ସେଇ ଦୁଇ ଲକ୍ଷ

ଏମିତି ତାହେଲେ ମୁଁ ଶୁଣିଥିଲି ଅଧିକ ମିଳୁଛି ବୋଲି ସେଇଥିପାଇଁ କହିଲି ଇନ୍ସୁରାନ୍ସ ଟେ ମୁଁ କହିଲି ଇନ୍ସୁରାନ୍ସ ଟେ କଲେ କିଛି ହେବ ସୁବିଧା କି କଣ ହେଇଗଲା ସେଇଟା ବି କିଛି ସାହାଯ୍ୟ ମିଳିପାରେ ସେଇଥିପାଇଁ କଣ କଣ ସେଇଟା ବର୍ଷ କୁ ବର୍ଷ ଡିପୋଜିଟ୍ କରିବାକୁ ହିଁ ପଡ଼ିବ ନ କଲେ ସେଇଟା ମିଳିବନି ଓଃ ଏମିତି ହଁ ହଉ ଠିକ୍ ଅଛି